ଏଟା ସାର ଦୋକାନରୁ କହୁଛନ୍ତି ତ ଆ ମୁଁ ଜଣେ ଚାଷୀ କହୁଛି କି କି ସାର ରଖିଛ କୋଉଟା କେତେ ଟଙ୍କା ପଡ଼ୁଛି ଅଧିକ ପରିଣାମରେ ରଖୁଛନ୍ତି ନା କମ୍ ଅଧିକ ପରିମାଣରେ ରଖୁଛନ୍ତି ନା କମ୍ ଦୁଇଜଣ ଲୋକ ଯୋଉ ଧାନ ବିଲ ପାଇଁ କୋଉ ସାରଟା ମାନେ ଭଲ ହଉ ଆମେ ଦୁଇ ତିନି ଜଣ ଲୋକ ଯିମୁ ଆଣିବାପାଇଁ ଟିକିଏ କମ୍ ରେଟ୍ ରେ ଦେବେ ଆମର ବସ୍ତା ଦରକାରେ ଆମେ ଟିକିଏ ଦୁରିଆ ଜାଗାରୁ ଯାଉଛୁ

ଟିକିଏ ରେଟ୍ ଟିକେ କମେଇକି ଦେବେ ଆଉ ଆପଣଙ୍କ ଗାଁରେ ଆଉ ଆପଣଙ୍କ ପାଖରେ କୋଉଠି ସାର ଦୋକାନ ଅଛି କି ଆପଣଙ୍କ ସାରଟା ଭଲ କାମ ଦେବ ତ ଆଜିକାଲି ତ ବହୁତ ଠକ ଦୋକାନୀ ଅଛନ୍ତି କହି ଦେଉଛନ୍ତି ଭଲ ସାର ବୋଲି ପୁଣି ଆଣିଲାବେଳକୁ ଏ କାମ ଦେଉନି ଆ ଆଣିକି ପକେଇସାରିଲେ ପୁଣି ପୋକ ଲାଗିଯାଉଛନ୍ତି ଧାନ ବିଲରେ ହଉ ଯଦି ଭଲ ପଡ଼ିବ ତାହେନେ ଆମେ ଆରବର୍ଷକୁ ଯାଇ ଆଉ ଆଣିମୁ ଏ ବର୍ଷ ଆଣିମୁ ଆର ବର୍ଷ ବି ଆଣିମୁ